ଦୁଇ ହଜାର ଉଣେଇଶ କୋଭିଡ଼୍ ନାଇଣ୍ଟିନ୍ ମହାମାରୀ ସମୟରେ ଅନେକ ଲୋକ ବହୁତ ଅସୁବିଧାରେ ପଡ଼ିଥିଲେ ତାହାଙ୍କୁମାନଙ୍କୁ ସମ୍ବଳର ଅଭାବ ପଡ଼ିଥିଲା ମହାମାରୀ ଅଧିକ ବ୍ୟାପିଯାଇଥିବାରୁ ଲକ୍ଡାଉନ୍ ସଟ୍ ଡାଉନ୍ ମଧ୍ୟ ହୋଇଥିଲା ତାହା ଫଳରେ ଘରେ ଲୋକ ଘର ଲୋକ ବାହାରକୁ ବାହାରି ପାରୁନଥିଲେ ତେଣୁ ତାଙ୍କୁ ସମ୍ବଳର ଅସୁବିଧା ହୋଇପାରୁଥିଲା ଘରଠୁ ବାହାରିଲେ ମାସ୍କ୍ ପିନ୍ଧିବାକୁ କୁହାଯାଉଥିଲା ଏବଂ ଅନେକ ଲୋକ ମଧ୍ୟ କରୋନାରେ ବ୍ୟାପି ଯାଇଥିଲେ କରୋନାରେ ବ୍ୟାପି ଯାଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ କରୋନା ଟୀକା ଦିଆଯାଉଥିଲା ଏବଂ ତାହାକୁ ଭ୍ୟାକ୍ସିନ୍ ମଧ୍ୟ କୁହାଯାଉଥିଲା କରୋନା ନ ହେବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ କରୋନା ଟୀକା ଦିଆଯାଉଥିଲା ତା'ଫଳରେ ଲୋକ କରୋନା ରେ ପଡ଼ିଲେ ନାହିଁ ଏବଂ ଅନେକ ଲୋକ ବହୁତ ଭଲ ଥିଲେ ହଁ ଆମ ଗ୍ରାମରେ ଟୀକାକରଣ କେନ୍ଦ୍ର ଥିଲା ଅଙ୍ଗନବାଡ଼ି କେନ୍ଦ୍ରରେ ଟୀକା ଦିଆଯାଉଥିଲା କୋଭିଡ଼୍ ନାଇଣ୍ଟିନ୍ରେ ଅନେକ ଲୋକ ମରିଯାଇଥିଲେ ଅନେକ ଲୋକ ଟୀକା ନ ପାଇ ମରିଯାଇଥିଲେ ଆମ ଭାରତରେ କୋଭିଡ଼୍ ନାଇଣ୍ଟିନ୍ ସମୟରେ ସମ୍ବଳ ଅସୁବିଧା ଅଭାବ ହୋଇଥିବାରୁ ଅନେକ ଲୋକଙ୍କର ମୃତ୍ୟୁବରଣ ହୋଇଥିଲା ଏହା କେବଳ କରୋନା ପାଇଁ ହୋଇଥିଲା କରୋନା ମହାମାରୀ କେବେ ଆସିନଥିବାରୁ ଏହା ଏକ ଭୟଙ୍କର କୋଭିଡ଼୍ ନାଇଣ୍ଟିନ୍ ହୋଇଥିଲା